ହ୍ୟାଲୋ ଆପଣ ସ୍ଵିଗୀରୁ କହୁଛନ୍ତି ତ ଅଁ ମୋର କିଛି ଖାଇବା ଅର୍ଡ଼ର୍ କରିବାର ଥିଲା ମୁଁ ଚାହୁଁଛି କି ଆମର ତୃପ୍ତି ରେଷ୍ଟୁରାଣ୍ଟ୍ ରୁ ତ ମୁଁ ଚାହୁଁଛି ଟିକିଏ ଭେଜ୍ ବିରିୟାନୀ ଗୋଟେ ତାପରେ କଚୁମ୍ବର୍ ଗୋଟେ ଆଉ ପନିର ବଟର୍ ବଟର୍ ମସଲା ଗୋଟେ ଆଉ ଗୋଟେ ଭେଜ୍ ମଞ୍ଚୁରିୟାନ୍ ଗୋଟେ ଆଜ୍ଞା ଆଜ୍ଞା ଆଉ ଆପଣଙ୍କର କିଛି ଜିଏସ୍ଟି କି କିଛି ଡିସକାଉଣ୍ଟ୍ ମାନେ କେମିତି କଣ ଅଛି ଟିକିଏ କହିବେ ଆଜ୍ଞା ଆଜ୍ଞା ଆଜି ହେଉଛି ବାର ତାରିଖ ଆଉ ମୋତେ ଟିକିଏ ନଅଟା ସୁଦ୍ଧା ଆଣିକି ପହଞ୍ଚେଇ ଦେଇ ପାରିବେ ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ ଅଛି ଆଉ ମୋତେ ଜିଏସ୍ଟି ଟିକିଏ କହିଲେନି ଆଜ୍ଞା ଆଉ କିଛି ଡିସକାଉଣ୍ଟ୍ ରହିବ ଆଉ ହଁ ଏବେ ଟିକିଏ ଫେଷ୍ଟିଭ୍ ସିଜିନ୍ ଚାଲିଛି ତ କିଛି ଡିସକାଉଣ୍ଟ୍ ରହିବ କି

ଆଜ୍ଞା ହଉ ଠିକ୍ ଅଛି ମୋତେ ଟିକିଏ ନଅଟା ସୁଦ୍ଧା ଆଣିକି ପହଞ୍ଚେଇ ଦିଅନ୍ତୁ ମୁଁ ରହିବିନି ଘରେ ତ ସେଥିପାଇଁ ମୁଁ ଆପଣଙ୍କୁ କହୁଛି ଟିକିଏ ନଅଟା ସୁଦ୍ଧା ଟିକିଏ ପହଞ୍ଚେଇଦେବେ

ଆଜ୍ଞା ଆଚ୍ଛା ଠିକ୍ ଅଛି ହଉ ହଉ ମୁଁ ରହିଲି